ହଁ ଆପଣ କିଏ କହୁଥିଲେ ହଁ ହଁ ହଁ ଏବେ ଜାଣିପାରିଲି କୁହନ୍ତୁ ହଁ କୁହନ୍ତୁ ନାଇଁ ମୁଁ ଏଇଠି ଅଛି ମାର୍କେଟ୍ରେ ଆପଣ ଏବେ କୋଉଠି ଆପଣ କୋଉଠି

ଆଉ ଆପଣ ଆପଣଙ୍କ ଖିଆ ପିଆ ସରିଲାଣି ଆଉ ଆଜି ଭାଉଜ କ'ଣ ରୋଷେଇ କରିଥିଲେ ଭାତ ଡାଲି ଆଳୁ ଚକଟା ଯଦି ଆପଣ ଖାଇବେ ଆଉ ତାହାଲେ ଆମେ କ'ଣ କରିବୁ ତୁମ ରୋଜଗାର ତୁମେ ବା ଆମର ଯୋଉ ମୁଣ୍ଡ ଫଟାଫଟି ହୋଇକି ତମ ତୁମ ଗତି ଲୋକ ବାଡ଼ା ବାଡ଼ି ହେଉଛନ୍ତି ସେଠୁ ବେଲ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି ତୁମ ରୋଜଗାର ନା ଆମ ରୋଜଗାର ଅଧିକା ଆଉ କ'ଣ ନା ତୁମ ବେଲ୍ ପାଇଁ ଲକ୍ଷ ଳକ୍ଷ ଟଙ୍କା ଆଦାୟ ଦେଉଛନ୍ତି ତୁମକୁ ଆମକୁ କିଏ ଦେବ ଆମର ତ ଆମର ତ ଏଇ ଯୋଉ କ'ଣ ଯୌତୁକ ପାଇଁ ବାଡ଼େଇ ମାରି ମାରି ଦେଲେ ସେ ଗୋଟେ କେସ୍ କ'ଣ ଆସିଛି ପୁଅ ପିଲା କେମିତି କହିବେ

ହଁ ହଁ ହଁ ପୁରୁଷ କମିଶନ୍ ଯାହା ବି ହେଲେ ଦରକାର ନ ହେଲେ ମହିଳାମାନେ ମାନିବେନି ଆଉ ଆମେ ଆରମ୍ଭ ନାଇ ଆପଣ ଆରମ୍ଭ କରୁନାହାନ୍ତି ଆପଣ ଯାହା ହେଲେ ମୋଠୁ ବଡ଼ ନା

କେବେଠୁ କରିବା ସେମିତି ଭଲରେ ଆସିକି କେମିତି ବାଡ଼ା ବାଡ଼ି ହେଉଛନ୍ତି ସେ କହୁଛି ମୋର ଆଗ କେସ୍ ଦେଖ ସେ କହୁଛି ମୋର କେସ୍ ଆଗ ଦେଖ ନାଇ ଅଧିକ ପଇସା ମାଗିଲେ କ'ଣ ହେବ ଆଉ ନାଇ ତୁମେ ବୁଝି ପାରୁନ ଦେଖ ମୁଁ କ'ଣ ଏକା ଅଛି ସିଭିଲ୍ ଏଇ ଯୋଉ ସିଭିଲ୍ ଆଡଭୋକେଟ୍ ମୁଁ କ'ଣ ଏକା ଅଛି କି ହଁ ଆମ ଗାଁରେ ବା କାଲି ଜଣେ ମରାମରି ହୋଇ ତା ମୁହଁ ଫାଟି ଯାଇଛି

ଆପଣଙ୍କୁ ଟିକେ ନେଇଯିବେ ହେଲେ ଯାଇ ନାହାନ୍ତି ନାଇ ମୁଁ କହିଥିଲି ବା ଆରେ ଦେଖିବେ ଆପଣ ଯେ ସେମିତି କ'ଣ କଥାବାର୍ତ୍ତା ମୁଁ ବା ଆପଣଙ୍କ ନମ୍ୱର ବା ଦେଇଥିଲି ତାଙ୍କୁ ସେଥିପାଇଁ ଆପଣଙ୍କୁ କହୁଛି ଆପଣ ଜାଣି ନାହାନ୍ତି ମୁଁ ପଚାରୁଛି ବା

ଆଜ୍ଞା ଠିକ୍ ଅଛି ନମସ୍କାର